ଆଉ ଆମେ ତ ଟ୍ୟାପ୍ ପାଣି ପାଉଛୁ ସତ ମୁଁ ଆମେ ଜାଣିଛୁ ଯେ ଗୋଟିଏ ଅଛି ଜଳ ହିଁ ଜୀବନ ଜଳ ବହୁଳେ ସୃଷ୍ଟିନାଶ ଜଳ ବିହୁନେ ଭି ସୃଷ୍ଟିନାଶ ଜଳ ଯଦି ବହୁତ ହୋଇଗଲା ତାହେଲେ ଆମର ଜୀବନ ଯିବ ଆଉ ଯଦି ଜଳ କମ ହୋଇଗଲା ଆମର ମଧ୍ୟ ଜୀବନ ଯିବ ଆମେ ଟ୍ୟାପ୍ ପାଣି ପାଉଛୁ ଘରେ ଘରେ ହେଉ ବା ଶହେ ମିଟର ଦୂରରେ ମଧ୍ୟ ଆମର ଟ୍ୟାପ୍ ପାଣି ଟ୍ୟାପ୍ ଦେଉଛନ୍ତି ସରକାର ତ ସେ ପାଣି ଭଲ କିନ୍ତୁ ବେଳେବେଳେ କ'ଣ ହେଉଛି ସେ ପାଣି ଗୋଳିଆ ଆସୁଛି କେତେବେଳେ ଭଲ ଆସୁଛି ଯଦି ପରିସ୍କାର ହଁ ପାଣି କେତେବେଳେ କେତେବେଳେ ପରିସ୍କାର କେମିତି କରିବା ନା ତାକୁ ଆମେ କ'ଣ କରିବା ନା ତାକୁ ଛାଣିକି ପିଇବା ନହେଲେ ଫୁଟେଇକି ପିଇବା ଭଲଭାବରେ ତାକୁ ଫୁଟେଇବା ଯେମିତିକି ତାର ବହଳା ଅଂଶ ଗଲା ପରେ ଆମେ ସେ ପାଣିକୁ ପିଇବା ଆଉମାନେ ରଖନ୍ତୁ ପାଣି ଖରାଦିନେ ବହୁତ ପିଇବେ କାହିଁକିନା ଯେତେବେଳେ ଆମର ଜଳୀୟ ଅଂଶ କମିଯାଉଛି ତ ଆମ ବଡ଼ିରୁ ଜଳିୟ ଅଂଶ କମିଗଲେ ଆମେ ବେହୋଶ ହୋଇପାରିବା ନହେଲେ ଆମର ଦେହ ବହୁତ ଖରାପ ହେବ ତ ସେଥିପାଇଁ ଜଳ ଆମେ ନିହାତି ଦରକାର ନିହାତି ଆବଶ୍ୟକ ଆମ ପାଇଁ ଜଳ